ବୈଷୟିକ ଜ୍ଞାନ କୌଶଳ ଯେମିତିକି ଆଗର ଲୋକମାନଙ୍କ ପାଖରେ କୌଣସି ମୋବାଇଲ ନଥିଲା କୌଣସି କିଛି ନଥିଲା ରେଡ଼ିଓ ଥିଲା ଯେତେବେଳେ ମାନେ ରେଡ଼ିଓଟା ମୋଡ଼ି ଦେଲେ ଯାହା କହିବେ ସେଟା ଆଗେ ଶୁଣିବେ ଲୋକମାନେ ହଉ ଏବେ ତ ସେମିତି ନା ଏବେ ବଡ଼ ବଡ଼ ଟି ଭି ମୋବାଇଲ ସବୁ ବାହାରିଯାଇଛି ଆଗରେ ତ ଏମିତି ନଥିଲା ହେଲେ ଆଗଙ୍କର ଆଗ ଲୋକମାନଙ୍କର କିଛି ବି ସେତେ ଜ୍ଞାନ କୌଶଳ ନଥିଲା ଏବେ ଯେମିତିକି ଆଗରେ ଟିଭିରେ ରିମୋଟ୍ ମାରିଲେ ଟି ଭି ଚାଳୁଥିଲା ଏବେ ଡାଇରେକ୍ଟ ରିମୋଟ୍ରେ କହିଦେଲେ ଟି ଭି ଅନ୍ ଟି ଭି ଅନ୍ ହେଇଯାଉଛି ଆଉ ମୋବାଇଲରେ ତ ୟୁ ଟ୍ୟୁବ୍ ମାରି ଦେଲେ ସବୁ ଅନ୍ ହେଇ ଯାଉଛି ଆଗରୁ ତ ମୋବାଇଲ ବି ନଥିଲା ଏବେ ତ ସବୁ ବାହାରି ଯାଇଛି ହେଲେ ବି ଲୋକମାନଙ୍କ ପାଖରେ ଏତେ ଜ୍ଞାନ କୌଶଳ ନାହିଁ ଆଗର ଲୋକମାନଙ୍କ ପାଖରେ ତ ଟୋଟାଲି କୌଣସି ଜ୍ଞାନ କୌଶଳ ନାହିଁ ଏବେ ଯାହା ହେଲେ ବି ଲୋକମାନଙ୍କ ପାଖରେ ଟିକେ ଟିକେ ଜ୍ଞାନ କୌଶଳ ଆମ ମୋବାଇଲଟା ବାହାରିବା ପରେ ଟି ଭି ବାହାରିବା ପରେ ଯେତିକି ହେଲେ ବି ଟିକେ ବି ଲୋକଙ୍କ ଜ୍ଞାନ କୌଶଳ ଟିକେ ବଢ଼ିଛିି ଆଗର ଲୋକମାନଙ୍କ ପାଖରେ ତ ଏତିକି ବି ନଥିଲା ଏବେ ତ ଯାହା ହେଲେ ବି ଟିକେ ବାହାରିଛି